ଆଗକାଲରେ କିପେଡ୍ ମୋବାଇଲ୍ ବ୍ୟବହାର କରୁଥିଲେ ସେହି ମୋବାଇଲ୍ରେ ସି ୟୁ ଏଲ୍ ଏଲ୍ କରାଯାଇଥିଲା ଆଉ ସେଥିରେ କୌଣସି ପ୍ରକାର ଆପଣ ଆସୁନଥିଲା ସେହି ମୋବାଇଲ୍ରେ ଗୀତ ଶୁଣିବାକୁ ଗାଇଲେ କମ୍ପ୍ୟୁଟର୍ ଦୋକାନକୁ ଯାଇ ତୁମର ମନ ପସନ୍ଦର ଗୀତ ପସନ୍ଦରେ ଡାଉନ୍ଲୋଡ଼୍ କରାଯାଉଥିଲା ଆଗର ମୋବାଇଲ୍ରେ ଏ ଏୟାର୍ଟେଲ୍ ସିମ୍ ବ୍ୟବହାର ହେଉଥିଲେ କିନ୍ତୁ ମୋବାଇଲ୍ ଓ ଦେଇ ବିଭିନ୍ନ ୟୁଟ୍ୟୁବ୍ ଫେସ୍ବୁକ୍ ଇନ୍ଷ୍ଟାଗ୍ରାମ୍ ଆମେ ଏହି ମାଧ୍ୟମ ରେ ବିଭିନ୍ନ ସ୍ଥାନର ବ୍ୟବହାର ଜାଣି ପାରିଥାଉ ଆଗ ଭଳି ଏବେ ନୁହେଁ କୌଣସି ଗୀତ ବା ଭିଡ଼ିଓ ଶୁଣିବାକୁ ପସନ୍ଦ କରିବା ମାତ୍ରେ ତାହା ଦେଖିପାରିଥାଉ ମୋବାଇଲ୍ର ସ୍ମାର୍ଟ୍ ଫୋନ୍ରେ ଜିଓ ଇୟାର୍ଟେଲ୍ ସିିମ୍ ବ୍ୟବହାର କରାଯାଏ ମୁଁ ରିଚାର୍ଜ୍ ପାଇଁ ଦୁଇଶହ ଚଉରାଳିଶ ଟଙ୍କା ରିଚାର୍ଜ୍ କରେ